କୃଷକମାନେ ପଶୁମାନଙ୍କର ବଜ୍ୟସ୍ତୁକୁ ନଷ୍ଟ କରନ୍ତି ନାହିଁ କାରଣ ସେମାନେ ଜାଣିଛନ୍ତି ପଶୁମାନଙ୍କର ମଳମୂତ୍ର ଆଦିରୁ କମ୍ପୋଷ୍ଟ କରିକି ସାର କମ୍ପୋଷ୍ଟ କରିକି ବିଲରେ ଦେଲେ ତାଙ୍କର ସୁସ୍ଥ ସାର ବି କାହିଁକିନା ସେଇ କମ୍ପୋଷ୍ଟିଂ ସାର ଆକାରରେ ବ୍ୟବହାର କରିପାରିବେ ସେଥିପାଇଁ ସେମାନେ ପଶୁ ପଶୁମାନଙ୍କର ବର୍ଜ୍ୟବସ୍ତୁ କମ୍ପୋଷ୍ଟ ତିଆରି କରିବେ ସେମାନଙ୍କର ବର୍ଜ୍ୟ ଯାହାକି ମଳମୂତ୍ର ଆଦି ସଂଗ୍ରହ ପାଇଁ ରଖି ସେଗୁଡ଼ାକୁ ପଚିବାକୁ ଦିଅନ୍ତି ପନ୍ଦର ଦିନ ପନ୍ଦରରୁ ତିରିଶ ଦିନ ମଧ୍ୟରେ ସେମାନେ ସେଇ ମଳମୂତ୍ରକୁ ରଖିକି ସଢ଼ିବାକୁ ଦିଅନ୍ତି ସଢ଼ିଲା ପରେ ସେହି ବର୍ଜ୍ୟବସ୍ତୁରୁ ଗୋଟିଏ କମ୍ପୋଷ୍ଟ ଆକାରରେ ଯାଏ ସେହି ସେହି କମ୍ପୋଷ୍ଟଟି ତାଙ୍କର ଭଜ୍ୟବସ୍ତୁ ଆକାରରେ ବ୍ୟବହାର କରି ସେମାନେ ବିଲରେ ମଡ଼ାନ୍ତି ସେଇ କମ୍ପୋଷ୍ଟ ଦ୍ଵାରା ସେ ସାରକୁ ଯୋଗାଡ଼ନ୍ତି